ନମସ୍କାର ଆପଣ କିଏ କହୁଥିଲେ

ହଁ କୁହନ୍ତୁ କଣ ଅସୁବିଧା ହେଲା ଡକୁମେଣ୍ଟ ଆପଣଙ୍କର ଆଧାର କାର୍ଡ଼ ଭୋଟର ଆଇଡ଼ି ପାନ କାର୍ଡ଼ ସାର୍ଟିଫିକେଟ୍ ଏସବୁ ଲାଗିବ

ସେ ଆପଣଙ୍କ ଆମ ପିଲା ଅଛି ତାକୁ ପଚାରି ଦିଅନ୍ତୁ ଆମର ଆମ ଷ୍ଟାଫ୍ ଯେଉଁ ଅଛନ୍ତି ତାଙ୍କ ପାଖକୁ ଯାଆନ୍ତୁ ସେ ଯେଉଁ କାଉଣ୍ଟରରେ ଖୋଲି ଦେବେ ଆମ କାଉଣ୍ଟରରେ ଯାଆନ୍ତୁ ପିଲାଙ୍କୁ ପଚାରି ଦେବେ ହଁ ହଉ ଠିକ ଠିକ୍ ଅଛି ଆସ ଆପଣ ଗୋଟେ କାମ କରନ୍ତୁ ଯଦି ଆପଣଙ୍କ ଡକୁମେଣ୍ଟ ଅଛି ଆପଣ ତାଙ୍କ ପାଖକୁ ଯାଇକି ପଚାରନ୍ତୁ ମାନେ ମୋର ଏଇଟା ହେଇପାରୁଚି କି ନାଇଁ ଯଦି ସେମାନେ ନାଁ କହିବେ ତ ମୋ ଆସିଲେ ମୁଁ କହି ଦେଇପାରିବି ସେଇଟା

ଆଉ ଆପଣ ପିଲାମାନଙ୍କୁ କହିଥିଲେ ମାନେ ମୋଟା ଏଇଟା କରଦିଅନ୍ତୁ ସେଇଟା କରନ୍ତୁ କ'ଣ ଅସୁବିଧା ହେଲା କ'ଣ କହିବେ ମୋତେ କି ପିଲାମାନେ ହଇରାଣ କରୁଛନ୍ତି କାଣା କରୁଛନ୍ତି କୁହନ୍ତୁ ମାନେ ଏବେ ଆପଣ ଏଇଟା ନୂଆ ଆସିଛନ୍ତି ନା ଆଗରୁ ଥରେ ଆସିଥିଲେ ଆଗରୁ ଥରେ ବି ଆସିଥିଲେ ହଉ ହଉ ମାନେ ଆଗରୁ ଥରେ ଦୁଇଥର ଆସିଥିଲେ ଆଗରୁ ଥରେ ଦୁଇଥର୍ ଆସିଥିଲେ ଏକାଉଣ୍ଟ ଖୋଲ୍ବାର ଲାଗି ଆଗରୁ ଥରେ ଦୁଇଥର ଆସିଥିଲେ ହଁ ହଁ ହଁ ଏଇ ମୁଁ ସେଇଟା କହୁଛି ଯେ ଆପଣ ଆଗରୁ ଆସିଥିଲେ ତ ଥରେ ଦୁଇଥର୍ ହ ହ ହଉ ଠିକ୍ ଅଛି ଠିକ୍ ଅଛି ଆପଣ ଟିକେ ଟିକେ ଚାକଆ ମୁଇଁ ପିଲାମାନଙ୍କୁ ଆମ ଷ୍ଟାଫ୍ ଦେଖି ଅଛନ୍ ସମସ୍ତଙ୍କୁ ଡାକିକିରି ମୁଇଁ ପଚରଉଚାଁ ଆପଣଙ୍କର କାଣା ଅସୁବିଧା ଅ ସୁବିଧା କାଣା ହେଇକି ମୁଇଁ ପଚାରିକିରି ସେଙ୍କୁ କହୁଚାଁ ଆଉ ତମଟା କରିଦେବେ ଆଜି ଯେମତି ହେଲେ ବି କରିଦେବେ ତମଟା ଯିଏ ହେଲେ କରଦେବେ ହଁ ହଁ ଠିକ ଅଛି ମୁଁ ହଁ ନାଇଁ ନାଇଁ ମୁଇଁ ମୁଇଁ ପଚାରି ଦଉଚେଁ ଯେ ଆମ ଷ୍ଟାଫ ଯେ ଅଛ ନା ମୁଁ ତାକୁ ମୁଁ ପଚାରିଉଚେ କାଣା ସୁବିଧା ଅସୁବିଧା ଅଛି ମୁଇଁ ପଚାରି ଦେଲା ପଚାରି ଦେଲା ପରେ ସେମାନେ ମତେ କହିଲେ ମୁଁ ସେଟା କହିଦେବି ତମକୁ ତମେ ସେଇଟା ଆଣିବି ଇଏ କରିକିନା ତମେ ଇଏ ପରଦିନ ଦେଇଦବ ହେଲା ହଁ ହଉ ହଉ ଠିକ୍ ଅଛି